ହ୍ୟାଲୋ କୃଷକ ଆତ୍ମହତ୍ୟା ବିଷୟରେ ଯେଉଁ କଥା କହୁଛନ୍ତି ବାଣ୍ଟିବା ପାଇଁ ଚାଷୀ ତ ସବୁବେଳେ ଅଭାବ ରହିଲା ଆଉ ସେ ଆତ୍ମହତ୍ୟା କରିବନି କ'ଣ କରିବ ତା'ର ଯେଉଁ ଜିନିଷ ସବୁବେଳେ ଅଭାବି ବିକ୍ରୀ ଯାହା ଅମଳ କଲା ସେ ଅମଳର ରକ୍ଷଣାବେକ୍ଷଣ ପାଇଁ ସ୍ଥାନ ନାହିଁ ସରକାରଙ୍କ ତରଫରୁ ମଧ୍ୟ କିଛି ସୁବ୍ୟବସ୍ଥା ନାହିଁ ତେଣୁ ସେ ତା'ର ଫସଲ ଅମଳ କଲା ତ ସେଇ ଜମିରେ ତା'ର ଆମର ଯେଉଁ ବେପାରୀ ଆସିି ନେଲେ ଖୁବ୍ କମ୍ ପଇସାରେ ଦେଲା ଯାହାଫଳରେ ତା'ର ଅଭାବ ମେଣ୍ଟିଲା ନାହିଁ ଯାହା ସେ ଜମିରେ ପକାଇଲା ତା'ର ଏ କିଛି ପାଇଲାନି ଫଳରେ ଆତ୍ମହତ୍ୟା କଲା ତା'ପରେ ତା'ର ଯେଉଁ ସୁଷମ ବଣ୍ଟନ ହେଇପାରୁନି ତା'ପରେ ତା'ର ଚାଷର ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ନାହିଁ ଯଦି ବି ପ୍ରୋତ୍ସାହନ ରହିଲା ପ୍ରୋତ୍ସାହନ ରହିଲେ ବି କିଛି ତାକୁ ସମୁଦ୍ରକୁ ସଂଖେ ପରିକା ହେଲା ଯାହାଫଳରେ ସେ ତା'ର ଆତ୍ମହତ୍ୟା କଲା ଏହାକୁ ଏଡ଼ାଇବା ପାଇଁ ସରକାରଙ୍କ ତରଫରୁ ଆମର ଯଦି କିଛି ପ୍ରୋତ୍ସାହନ ଦିଆଯାଏ ଆଉ କମ୍ ସୁଧହାରରେ ଋଣ ଦିଆଯାଏ ତା'ହେଲେ ତାହାର କିଛି ପରିବର୍ତ୍ତନ ଆସିବ ଏହାକୁ ଏଡ଼ାଇବା ପାଇଁ ଆମର ଶୀତଳ ଭଣ୍ଡାର ଦରକାର ତା'ର ଫସଲର ସଂରକ୍ଷଣ ଠିକ୍ ସେ କରିପାରିବ ଯାହାଫଳରେ ତା'ର ଜିନିଷର ସେ ଉଚିତ ମୂଲ୍ୟ ପାଇପାରିବ ଯଦି ସେ ଉଚିତ ମୂଲ୍ୟ ନପାଉଛି ଅଟୋମେଟିକ୍ ସେ ତା'ର କ'ଣ କରିବ ଆତ୍ମହତ୍ୟା କରୁଛି ଯାହାଫଳରେ ତା'ର ପିଲାମାନଙ୍କର ଯତ୍ନ ନେଇପାରୁ ନି ଆଉ ଅନ୍ୟାନ୍ୟ ବହୁତ କିଛି ତା'ର ଅସୁବିଧା ହେଉଛି ଯାହାଫଳରେ କି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ତେଣୁ କିଛି ପ୍ରୋତ୍ସାହନ ଦେଲେ ସରକାରଙ୍କ ତରଫରୁ